ରାଜସ୍ୱ ସୃଷ୍ଟି ପାଇଁ ଆମେ କୃଷି କ୍ଷେତ୍ରଙ୍କୁ ପଶୁମାନଙ୍କୁ ବ୍ୟବହାର କରିପାରିବା ଯଥା କୃଷି କ୍ଷେତ୍ର ହେଉଛି ଆମ ଦୈନନ୍ଦିନ ଜୀବନର ଗୋଟିଏ ଅଂଶ ଏବଂ ଆମେ କୃଷି କ୍ଷେତ୍ରରେ ପଶୁପାଳନକୁ ବି ନେଇ ପାରିବା ଯଦ୍ଵାରା ଆମ ରାଜସ୍ୱ ସୃଷ୍ଟି ଏବଂ ଉନ୍ନତି ହୋଇପାରିବ ଆମେ ବହୁ ପ୍ରକାର ପଶୁ ପାଳନ କରି କୃଷି ମଧ୍ୟ କରିବା ଯଥା ଗାଈ ଆମ ହଳ କରିବାରେ ସାହାଯ୍ୟ କରିବ ଏବଂ ବଳଦ ମଧ୍ୟ ହଳ କରିବାରେ ସାହାଯ୍ୟ କରିବ ଯଦ୍ଵାରା ଆମ ଚାଷ ମଧ୍ୟ ଭଲ ହୋଇଥାଏ ସେହିପରି ଭାବରେ ଆମେ ପଶୁ ପାଳନ କରିପାରିବା କୁକୁଡ଼ା ଚାଷ ଯଥା କୁକୁଡ଼ା ଚାଷ କରିକି ଆମେ ଅନେକ ଉନ୍ନତି ପାଇ ପାରିବା ଯଦ୍ଵାରା ଆମର ରୋଜଗାର ମଧ୍ୟ ହୋଇପାରେ ସେହିପରି ଭାବରେ ଆମେ ଛେଳି ଚାଷ ମଧ୍ୟ କରିପାରିବା ଯଦ୍ଵାରା ଆମର ଉନ୍ନତି ହୋଇପାରିବ ପଶୁ ପାଳନ ଚାଷରେ ମଧ୍ୟ ଉନ୍ନତି ହୋଇପାରିବ ଏବଂ କୃଷି ମଧ୍ୟରେ ଅନେକ ଉନ୍ନତି ଆଣିବ ଆମକୁ ସରକାର ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି କୃଷି କ୍ଷେତ୍ରରେ କିମ୍ବା ପଶୁ ପାଳନରେ କିମ୍ବା କୃଷି ପଶୁମାନଙ୍କୁ ବ୍ୟବହାର କରିବାରେ ବହୁତ କିଛି ସାହାଯ୍ୟ ଅର୍ଥରେ କିମ୍ବା ଘରରେ କିମ୍ବା ସବୁ କିଛିରେ ଆମକୁ ସାହାଯ୍ୟ କରୁଛନ୍ତି